ସେତେବେଳେ ଝିଅମାନଙ୍କୁ ପାଠ ପଢ଼େଇବାକୁ ଛାଡ଼ୁନଥିଲେ କେବଳ ପୁଅମାନଙ୍କୁ ପାଠ ପଢ଼େଇବାକୁ ଛାଡ଼ୁଥିଲେ ଏବଂ ଦୁନିଆଟା ବହୁତ ବିକଶିତ ହେଲାଣି ସେତେବେଳ ଅପେକ୍ଷା ଏବଂ ଘରେ ଘରେ ଯାହାହେଲେ ସେତେବେଳେ ଗୋଟେ ଗୋଟେ ସାଇକଲ୍ ଥିଲା କି ଗାଡ଼ି ଥିଲା ଏବଂ ଘରେ ଏବେ ଘରେ ଏ ପର୍ଯ୍ୟନ୍ତ ଚାରି ପାଞ୍ଚଟା ଚାରି ପାଞ୍ଚଟା ଚାରି ପାଞ୍ଚଟା ଗାଡ଼ି ଗାଡ଼ି ମଟର ରହିଲାଣି ଏବଂ ଦୁନିଆ ବହୁତ ବିକଶିତ ହେଲାଣି ଏବଂ ସେତେବେଳ ଅନୁସାରେ ସେତେବେଳେ ଲୋକମାନେ ଯେ କେବଳ ପୁଅ ପିଲାମାନଙ୍କୁ ପାଠ ପଢ଼ିବାକୁ ଛାଡ଼ୁଥୁଲେ ଏବଂ ଝିଅମାନଙ୍କୁ ରୋଷେଇ ବୋଷେଇ ରୋଷେଇ କରିବାକୁ ଛାଡ଼ୁଥୁଲେ ଏବଂ ଯେତେବେଳେ ଏବେ ସରକାର ମୋ ବସ୍ ବି ସୁବିଧା କରି ସାରିଲାଣି ଜନ ଗ ମାନେ ଘରେ ଘରେ ଏପ ମାନେ ଘରେ ଘରେ ଯେତେଟା ଲୋକ ସେତେଟା ଗାଡ଼ି ହେଉଛି ଏବଂ ଲୋକସଂଖ୍ୟା ବି ବହୁତ ବୃଦ୍ଧି ହେଲାଣି ଏବଂ ସ ଏବଂ ଏବେକା ଯୁଗରେ ମାନେ ଯେମିତି ହେଲେ ଶିକ୍ଷା ବହୁତ ଉନ୍ନତି ହେଉଛି ଏବଂ ସମସ୍ତଙ୍କୁ ସରକାର ବି କହୁଛନ୍ତି ପାଠ ପଢ଼ିବାକୁ ସରକାର ଅନୁସାରେ